ଆଜିକାଲି ଦୁନିଆରେ ଓଡ଼ିଆ ଭାଷାର ଚାହିଦା କମ୍ ଯେକୌଣ ଆମେ ଯେକୌଣସି ରାଜ୍ୟକୁ ଯିବା ଗୋଟେ କାମ କରିବାକୁ ଯିବା କି ଯେକୌଣସି ଜାଗାରେ ଆମେ ଗୋଟେ କମ୍ପାନୀରେ ଜବ୍ କରିବା ସେଠାକାରେ ଓଡ଼ିଆ କହିଲେ ଯେ ମାନେ ଓଡ଼ିଆ ଭାଷା କେହି ବୁଝିପାରୁନାହାନ୍ତି ସେଇଠି ଆମକୁ କହିବାକୁ ପଡ଼ୁଛି ହିନ୍ଦୀ ନହେଲେ ଇଂଲିଶ୍ ସେଥିପାଇଁ ଆମେ ଆମ ପିଲାମାନଙ୍କୁ ଓଡ଼ିଆ ଭାଷା ଧ୍ୟାନ ନ ଦେଇକି ଆମେ ତାଙ୍କୁ ଇଂଲିଶ୍ ହିନ୍ଦୀ ଶିଖେଇବା ପାଇଁ ଚେଷ୍ଟା କରୁଛୁ କାରଣ ଏଥିପାଇଁନା କାରଣ ପିଲାଟି ଯେଉଁଠି ଜବ୍ କରିବ ସେମାନେ ହିନ୍ଦୀରେ ନହେଲେ ଇଂଲିଶ୍ରେ କଥାବାର୍ତ୍ତା ହେଇପାରିବ ଯେଉଁଥିପାଇଁ ଓଡ଼ିଆ ଭାଷା ଅନ୍ୟ ଦେଶରେ ବହୁତ କଷ୍ଟଦାୟକ ହୁଏ